ହ୍ୟାଲୋ ଶିବାନୀ ତୁ ଥରେ ମାଲକ ବାଲିମେଳାରୁ ମାଲକାନଗିରି ଯାଇଥିଲୁ କ୍ୟାପ୍ କିଣିବା ପାଇଁ ତ ସେ କ୍ୟାପ୍ ଆଣିଲୁ ତ ହ ହ ଆଇଛୁ ହେଲେ ତା'ଦମ୍ କେତେ ପଡ଼ିବ ମୋତେ ବି ଦରକାର ଥିଲା ଓହୋ ପାଞ୍ଚଶହ ପଡ଼ିବ ଓହ ଆଚ୍ଛା ଠିକ ଅଛି ହେଲେ ସେ ଦୋକାନଟା କେମିତି ଭଲ ଅଛି ତ ଅହ ହେଲେ ସେ ଲୋକଟା କେମିତି କଥା ହେଉଛି ତା' ବ୍ୟବହାର ଭଲ ଅଛି ତ ଅହ ଆଚ୍ଛା ଠିକ୍ ଅଛି ମୋତେ ବି ଦରକାର ମୁଁ ବି ଯିବି ହେଲେ ତୁ କହିଦେଲୁ ଭଲ କଥା ଭଲ ହେଲା ଟାଇମ୍ କରି ମୁଁ ଯିବି ତାପରେ କ'ଣ ଏତେ ଦାମ ପାଞ୍ଚଶହ ଟିକେ କମାଇଲେ ଭଲ ହେଇଥାନ୍ତା ନା ଏତେ ଦାମ କ'ଣ ତାର କ୍ୟାପ୍ର ହଉ ଭଲ ହେଲେ ତ ଭଲ କଥା ଦାମ୍ ବେଶୀ ହେଲେ କ'ଣ ହବ କିଛି ପ୍ରୋବ୍ଲେମ୍ ନାହିଁ ମୁଁ ଆଣିବି ଠିକ୍ ଅଛି ହଉ